ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚ ଟି ସଂଖ୍ୟା ହେଉଛି ପାଞ୍ଚ ହଜାର ଦଶ ହଜାର ନଅ ଶହ ଅନେଶତ ନଅ ଲକ୍ଷ ନଅ ହଜାର ନଅ ଶହ ଅନେଶତ ଆଠ ଲକ୍ଷ ସାତ ହଜାର ସାତ ଶହ ଅନେଶତ ପାଞ୍ଚ ଲକ୍ଷ ଛଅ ହଜାର ସାତ ଶହ ସତୁରୀ